ମାଛ ଧରିବା ଜୀବିକା ଆଜିକାଲି ସରକାରଙ୍କ ତରଫ ବହୁତ ପ୍ରକାର ସହାୟତା ଏବଂ ଶିକ୍ଷା ଦିଆଯାଉଛି ତା'ର ଆମେ ଉଚିତ ଉଚିତ ମାନେ ଯେଉଁ ଗଭର୍ନମେଣ୍ଟରେ ସହାୟତା ପ୍ରଦାନ କରିଥାଏ ଉଚିତ ଆମେ ନେଇକି ଫାଇଦା ପାଇଲେ ଆମର ଘର ତଥା ନିଜର ଅର୍ଥନୀତିକ ଅଭିବୃଦ୍ଧି ବଢ଼ିବ ବିଶେଷ କରି ଆଜିକାଲି ସରକାରଙ୍କ ତରଫରୁ ସବ୍ସିଡ଼ି ଥାଇ ମାଛ ଜଁଳା ମାଛ ଖାଦ୍ୟ ଏବଂ ପ୍ରକାର ସାର ମଧ୍ୟ ସହାୟତା ମିଳୁଛି ଗଭର୍ନମେଣ୍ଟ ତରଫରୁ ଆମେ ଆଉ ଏଥିରୁ ପୂର୍ବରେ ପୂର୍ବରୁ ଆମେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ବର୍ତ୍ତମାନ ଆମ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ମଧ୍ୟ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଉଛି ଯାହାଫଳରେ ଏହିଭଳି ନିରନ୍ତର ପ୍ରୟାସ ଯଦି ଓଡ଼ିଶା ସରକାର ରହିବ ତା'ହେଲେ ଆମର ଓଡ଼ିଶାର ଦାରିଦ୍ର୍ୟ ମଧ୍ୟ ଧୀରେ ଧୀରେ ଦୂରୀକରଣ କରିବାରେ ସାହାଯ୍ୟ କରିବ ଏବଂ ପ୍ରୋତ୍ସାହନ ଯେଉଁଭଳି ଭାବରେ ଲୋକଙ୍କୁ ଦିଆଯାଉଛି ଦିନକୁ ଦିନ ମାଛ ଅମଳ କରିବା ଜୀବିକା ମଧ୍ୟ ଲୋକଙ୍କ ବଢ଼ିଚାଲିଛି ଆଉ ଏଇ ମତ୍ସ୍ୟ ସମ୍ପଦ ବିଭାଗଟି ଓଡ଼ିଶା ସରକାର ମଧ୍ୟ ଗୋଟେ ଭଲ ବିଭାଗ ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଏଥିରେ କର୍ମ ନିଯୁକ୍ତି ସହିତ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରୁଛି